ମୁଁ ନିଜେ ମୋ ବ୍ୟବସାୟର ପଶୁମାନଙ୍କର ଯତ୍ନ ନିଏ ପଶୁମାନଙ୍କ ଭିତରୁ ପଚିଶଟି ଛେଳି ରଖିଛି ପ୍ରତ୍ୟେକ ଦିନ ମୁଁ ଜଙ୍ଗଲକୁ ଚରେଇବାକୁ ନିଏ ଏବଂ ତାଙ୍କର ଗୁହାଳକୁ ସଫା କରେ ଆଉ ଡାଳପତ୍ର ତାଙ୍କର ଛୁଆମାନଙ୍କୁ ଖାଇବାକୁ ଦିଏ ଓ ତାଙ୍କର ଯତ୍ନ ନିଏ ସେଥିମଧ୍ୟରୁ କେତେ ଛେଳି କ୍ଷୀର ଦିଅନ୍ତି ସେ କ୍ଷୀରକୁ ବିକ୍ରି କରିଦିଏ ବର୍ଷାଦିନ ଆସିଲେ ତାଙ୍କୁ ଅନେକ ପ୍ରକାର ରୋଗ ଆସିଥାଏ ସେଥିପାଇଁ ଏଲଆଇଙ୍କର ପରାମର୍ଶ ନେଇ ଛେଳିମାନଙ୍କୁ ଲୁଣ ଦିଏ ଥଣ୍ଡା ନ ହେବାପାଇଁ ତାଙ୍କ ଗଳାରେ ସୋରିଷତେଲ ଲଗାଇଯାଇଥାଏ ଗୁହାଳରେ ତାଙ୍କ ଗରମ ନ ହେବାପାଇଁ ଫ୍ୟାନ୍ର ବ୍ୟବସ୍ଥା କରିଥାଏ ମୁଁ ଏପରି ଭାବରେ ଛେଳିମାନଙ୍କର ଯତ୍ନ ନିଏ